ମୋର ଜାଗାରେ ତ ପହଞ୍ଚି ଗଲି ଡ୍ରାଇଭର୍ ଆଜ୍ଞା ପଇସାଟା କେନ୍ତା କର୍ମା ମୋର୍ ଠାନେ ତ କ୍ୟାଶ୍ ନାଇଁ ନ ଆର୍ ଫୋନ୍ପେ ମାଧ୍ୟମରେ କାଣା ସୁବିଧା ହେଇପାର୍ବା କାଁ ଅନଲାଇନ ପେମେଣ୍ଟ କରିବାର୍ ଲାଗି ମୁଇଁ ଚାଁହୁଛେଁ ଫୋନ୍ପେ ଗୁଗୁଲ୍ପେ କି ପେଟିଏମ୍ ହେଥିର୍ ଲାଗି ଆପଣଙ୍କୁ ଟିକେ ପଚରଉଛେଁ